ହଁ ଓଡ଼ିଶାରେ କୃଷି କ୍ଷେତ୍ର ଅନ୍ୟ ଶିଳ୍ପ କିମ୍ବା କ୍ଷେତ୍ର ସହିତ ସହଯୋଗ କରେ ଏବଂ ଗୋଟେ ଅଂଶୀଦାର ମଧ୍ୟ ହୋଇଥାଏ ଯେମିତିକି ଓଡ଼ିଶାରେ କୃଷି ଭିତ୍ତିକ ଧାନଚାଷ ଗହମଚାଷ ବାଜେରା ମୁଗ ବିରି ଏସବୁ ଚାଷ ହୁଏ ଏବଂ କାରିଗରୀ କାମ କାଠକାମ ବଣିଆ ମାଟି ତିଆରି ମାଟିହାଣ୍ଡି ଗଢ଼ିବା ମଧ୍ୟ ସିଏ ସବୁଥିରେ ଅଂଶୀଦାର ହୁଏ ହଁ ସେକ୍ଟରର ଆନ୍ତର୍ବିଭାଗୀୟ ଏକ ଏକୀକରଣ ମଧ୍ୟ ସବୁଦିନ ଗୋଟେ ଗୋଟେ ଅଂଶ ହୋଇଥାଏ ତାର ଓ ୟୁ ଏ ଟି ଗବେଷଣାରେ ଲୋକମାନେ ବହୁତ ଦେଇଥାନ୍ତି ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ବୁଝାମଣା କରିଥାନ୍ତି କୃଷି ଓ ଭିତ୍ତିକ ବିଶ୍ୱବିଦ୍ୟାଳୟରେ ମଧ୍ୟ ବୁଝାମଣା କରିଥାନ୍ତି କୃଷି ବୈଷୟିକର ସମାଧାନର ମଧ୍ୟ ସମାଧାନ ସବୁ କରିଥାନ୍ତି ସୁସ୍ଥ ସରଳ ଉପାୟରେ ସେମାନେ ନିୟୋଜିତ ଥାଆନ୍ତି